ହଁ କୁହ ହଁ ମୁଁ ଟ୍ରାଭେଲ ଏଜେନ୍ସି କହୁଛି ଆପଣ କେଉଁ କୁଆଡ଼େ ଯିବେ କି ବୁଲିବା ପାଇଁ ହଁ ସମ୍ବଲପୁର ଟ୍ରାଭେଲ ଏଜେ ଏଜେନ୍ସି ଆଚ୍ଛା ସମ୍ବଲପୁର ଆପଣ ଆସିବେ ସମ୍ବଲପୁର କେଉଁ କେଉଁ ଯାଗା ବୁଲିବେ ହଁ ସମ୍ବଲପୁର ଯଦି ହଁ ସମ୍ବଲପୁର ଯଦି ଆସିବେ ଆମର ଚାରମାଲ ବାସଷ୍ଟାଣ୍ଡ ବସଷ୍ଟପକୁ ଟିକେ ବୁଲିବାକୁ ପଳାଇ ଆସିବେ ଆମର ପିଣ୍ଟୁ ଭାଇ ପିନ ପିଣ୍ଟୁ ଭାଇ ଯୋଉ ଅଛନ୍ତି ସେଠି ଯ ଚାରମାଲ ବସଷ୍ଟପ୍ ଗୋଟେ ଖୋଲିଛନ୍ତି ନୂଆ ସେଠି ପଳେଇଆସିବେ ଆଉ ଆମର ସମମଲେଶ୍ଵରୀ ମନ୍ଦିର ଗୁଟେ ଅଛି ଆଚ୍ଛା ସମଲେଶ୍ୱରୀ ମନ୍ଦିର ଆଉ ତାପରେ ଆମ ଦେବଝରଣ ଗୋଟେ ୱାଟରପାର୍କ ଅଛି ଆାନେ ଆଉ ଗୋଟେ ଅଛି ଦେବଝର ଗ ଗୋଟେ ୱାଟର ଫଲ ଅଛି ଜଳପ୍ରପାତ ଗୋଟେ ଅଛି ତାପରେ ସେଇଠି ଆଉ ଏମିତି ଜାଗା ଆପଣ ବୁଲିବାର ଆଉ କଣ ଦି ଆମକୁ ମୁଁ ଆପଣଙ୍କୁ ଚାର ପାଞ୍ଚଟା ଚାର ପାଞ୍ଚଟା ଜାଗା ବୁଲେଇବି ଆପଣଙ୍କୁ ସକାଳୁ ଯଦି ଆପଣ ବାହାରିବା ସାତଟାରେ ରାତି ରାତି ନଅଟାରେ ଆପଣ ପୁଣି ଜାଗାରେ ପହଞ୍ଚିବେ ଗାଡ଼ି ସିୟାର୍ ଆପଣ ଏକା ଏକା ଯିବେ ନା ଫ୍ୟାମିଲି ନେଇକି ଯିବେ ନା ଚାର ପାଞ୍ଚ ଜଣ ଯିବେ ମିତି କେମତି କୁହନ୍ତୁ ଦି ଜଣ ଅଛନ୍ତି ଦି ଜଣ ଆପଣଙ୍କୁ ଟିକି କଷ୍ଟ ଟିକି ଅଧିକା ପଡ଼ିବ କାହିଁକି ନା ଆମଣ ଯଦି ଚାରି ପାଞ୍ଚ ଜଣ ହେବ ଟିକେ କଷ୍ଟ ଆପଣଙ୍କୁ କମ୍ ପଡ଼ିବ ଆଉ ଦି ଜଣ ହେ ଟିକି ଅଧିକା କଷ୍ଟ ପଡ଼ିବ ଆଉ ଆଚ୍ଛା ଦି ଜଣ ଅଛି ବୋଲେ ଆପଣ କୋଉ ଗାଡ଼ି ନେବେ ଆର୍ଟିକା ନା ଡିଜାର କ'ଣ ନା ଇନୋଭା ଠିକ୍ ଠାକ୍ ବୋଲେ ଆପଣ ଆପଣ କହୁନାହାନ୍ତି କୋଉଟା ନେବେ ଇନୋଭା ନେଇ ନେଇଯାନ୍ତୁ ହଁ ଇନୋଭା ଯଦି ଆପଣ ଇନୋଭା ନେବେ ଆପଣଙ୍କୁ ପଡ଼ିବ ମ୍ୟାକ୍ସିମମ୍ ଆପଣଙ୍କୁ ତିନି ହଜାର ଟଙ୍କା ପଡ଼ିବ ହଁ ତିନି ହଜାର ଟଙ୍କା ପଡ଼ିବ ଦି ଜଣ ତ ଆମ ଯଦି ଆପଣ ଯଦି ଅଧିକା ଜଣ ହେବେ ଅଧିକା ଲୋକ ହେବେ ତ ଆପଣକୁ କମ୍ ପଡ଼ିବ ସେ ସେଇ ହିସାବରେ ସିୟାର ପଡ଼ିବ ଧରାଯିବ ଆପଣ ଦି ଜଣ ଯ ଆସଛନ୍ତି ପନ୍ଦର ପନରଶହ ପଡ଼ିବ ଆଉ ନା ଗାଡ଼ି ଗାଡ଼ି ରେଟ୍ ସେଟା ମାନୁହେ ଆପଣ ଯଦି ଗୋଟେ ଦିନ ବୁକ୍ କରିବେ ତିନି ହଜାର ଟଙ୍କା ଆପଣଙ୍କୁ ଲାଗିବ ଆପଣ ଗୋଟେ ଦିନ ବୁକ୍ କର୍ବେ ସକାଳ ସକାଳ ସାତଟାରୁ ଆପଣ ନଅଟା ନଅଟା ଯାଇ ବୁଲିବେ ସକାଳ ସାତଠାରୁ ରାତି ନଅଟା ପର୍ଯ୍ୟନ୍ତ ବୁଲିବେ ହଁ ଚଳିବ ଯେତେ କିଲୋମିଟର ହେଲେବି ଚଳିବ ଆପଣଙ୍କୁ ଚାର ପାଞ୍ଚଟା ଜାଗା ଦେଖେଇବି

ନା ନା ନା ନା ନା ଆଉ କିଛି ଆଉ କିଛି ନାହିଁ ଖାଲି ଖାଲି ଗୋଟେ ଜିନିଷ ଟୁଲଗେଟ ଗୋଟେ ପଡ଼ିବ ସେଠି ଆପଣ ଟୁଲଗେଟ୍ର ପଡ଼େ କେତେ ଚାଳିଶ ପଚାଶ ଟଙ୍କା ଖଣ୍ଡେ ହବ ସେଟା ଦେଇଦେବେ ଟୋଲ୍ଗେଟରେ ପାର୍କିଂ ତ ସବୁ ଜାଗାରେ ଅଛି ସେଟା ମୁଁ ଆପଣ କହିବି ନା ସେଟା ତ ଆପଣ ଜାଣିବା କଥା ପାର୍କିଂ ସବୁଡ଼ ଦେବେ ଦଶ କୋଡ଼ିଏ ଆଣ ଦେବେ ସବୁ ଜାଗାରେ ଆଉ ପାର୍କିଂ ନେବେ ସବୁଆଡ଼େ ହେଇଗଲାଣି ହଁ ପାର୍କିଂ ଆପଣ ଦେବେ ନା କାଣା କାହିଁକିନା ପାର୍କିଂ ଆପଣ ଆମ ଏଠି ସବୁଆଡ଼େ ଚାଲିଚି ଗାଡ଼ିଟା ଦେଇ ସାରିଲା ପରେ ଇଏ ପାର୍କିଂ ପାର୍କିଂ ଠିକ୍ ଅଛି ଠିକ୍ ଅଛି